ନମସ୍କାର ମୁଁ କୁନ୍ତଳା ସିଂ ଆଜି ମୁଁ ହେଡ଼ଫୋନ୍ ବିଷୟରେ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି କିଛି ଦିନ ପୂର୍ବରୁ ମୁଁ ନିକଟସ୍ଥ ବଜାରକୁ ଯାଇ ମୁଁ ଗୋଟେ ହେଡ଼ଫୋନ୍ ନେଇଥିଲି ସେ ହେଡ଼ଫୋନ୍ କିଛି ଦିନ ଗଲାପରେ ଖରାପ ହେଇଗଲା ତା'ର ଯେଉଁ ଲାଗିଥାଏ ତୁଳା ସେଗୁଡ଼ାକୁ ଖସିଗଲା ଏଇଠି ସେଇଠି ପଡ଼ିଲା ଯାହା ସହିତ କଥା ହେଲେ ବି ସେ ଫୋନ୍ଟି କିଛି ଆଉ ହେଡ଼ଫୋନ୍ରେ ଶୁଣା ଗଲା ନାହିଁ ଯାହାଫଳରେ କି ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଲି ହେଡ଼ଫୋନ୍ର ଏଇ ଅସୁବିଧା ଯେଉଁ ଦୋକାନରୁ ଆଣିଥିଲି ସେ କହିଥିଲେ କି ହେଡ଼ଫୋନ୍ରୁ କିଛି ଅସୁବିଧା ହେବ ନାହିଁ ବୋଧେ ହୁଏ ସେ ଦୋକାନୀ ମୋତେ ଠକିଦେଲା ହେଡ଼ଫୋନ୍ ନେଇ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଲି ଆଉ ଏହି ହେଡ଼ଫୋନ୍ କିଛି କାମ ଦଉ ନାହିଁ